ଯୋଗ କରିବା ଆବଶ୍ୟକ ଅଟେ ଓ ଯୋଗ କରିବା ଦ୍ୱାରା ନିଜର ଶରୀର ବୃଦ୍ଧି ଜ୍ଞାନ ବଢ଼ିଥାଏ ଓ ଜୀବନକୁ ଶାନ୍ତି ମିଳିଥାଏ ଯୋଗ ଅଭ୍ୟାସ ଦ୍ୱାରା ନିଜର ଶରୀର ବୃଦ୍ଧି ହେବା ସହିତ ଜ୍ଞାନ ଓ ଶାରୀରିକ ମନ ବୃଦ୍ଧି ଭଲ ରହିଥାଏ ଯୋଗ ଅଭ୍ୟାସ ଦ୍ୱାରା ନିଜର ଶରୀର ବୃଦ୍ଧି ହେବା ସହିତ ଜ୍ଞାନ ବି ଆହରଣ ହୋଇଥାଏ ତେଣୁ ସକାଳୁ ଉଠି ଯୋଗ କରିବା ନିହାତି ଆବଶ୍ୟକ

ଯୋଗ କରିବା ନିଜର ସମ୍ପତ୍ତି ପରି ନିଜକୁ ଅଭ୍ୟାସ କରିବା ଆବଶ୍ୟକ ତେଣୁ ସାଙ୍ଗମାନଙ୍କ ସହିତ ଯାଇ ଯୋଗ କରିବା ଗୋଟିଏ ଅଲଗା ମଜା ଅଛି କାହିଁକି ନା ସାଙ୍ଗମାନଙ୍କ ସହିତ ଯେଉଁ ଯୋଗ ଅଭ୍ୟାସ କରିଥାଉ ନିଜେ ନିଜେ କରିବ କରିଲେ ସେଇଟା ପଛେ ହୋଇଥାଏ ଓ ସାଙ୍ଗମାନଙ୍କ ସହିତ କରିଲା ସମୟରେ ଯୋଗ ଅଭ୍ୟାସ ଯେଉଁ ଜିନିଷ ଆମେ ନିଜେ ଜାଣିନଥାଉ ସାଙ୍ଗମାନେ ଜାଣିଥାନ୍ତି ତେଣୁ ସେ ସାଙ୍ଗଠାରୁ ଦେଖି ସେହି ଯୋଗଟା ଯୋଗ ଅଭ୍ୟାସ କରିବାରେ ବହୁତ ଅନେକ ସାହାଯ୍ୟ ହୋଇଥାଏ ଓ ଆମେ ଯେଉଁ ଜିନିଷ ଜାଣି ଥାଉ ସାଙ୍ଗମାନଙ୍କୁ ଶିଖାଇଥାଉ ତେଣୁ ଗୋଟିଏ ଦିନଠାରୁ ଅନ୍ୟ ଦିନ ବହୁତ ଭଲ ହୋଇଥାଏ କାରଣ ଗୋଟିଏ ଦିନ ଟିକେ ଭଲ ହୋଇଥିଲେ ଅନ୍ୟ ଦିନ ଆଉ ଭଲ ହୋଇଥାଏ ତେଣୁ ଯୋଗ ଅଭ୍ୟାସ ଆମର ଭଲ ହୋଇଥାଏ